ସଂସ୍କୃତ ଏବଂ ଇଂରାଜୀ ପରି ଆମ ଓଡ଼ିଆ ଭାଷା ମଧ୍ୟ ବହୁତ ପ୍ରଭାବିତ ହେଉଛି ଏବଂ ଉନ୍ନତ ମଧ୍ୟ କାରଣ ଆମେ ଓଡ଼ିଶାର ବାସିନ୍ଦା ଆମର ମୁଖ୍ୟ ମାତୃଭାଷା ହେଉଛି ଓଡ଼ିଆ ଆମେ ଯେପରି ଅନ୍ୟଦେଶକୁ ଗଲେ ବା ରାଜ୍ୟକୁ ଗଲେ ଯେପରି ତେଲୁଗୁ ଲୋକମାନେ ତେଲୁଗୁରେ ଯେଉଁମାନେ ଇଂରାଜୀରେ କଥା ହେଉଛନ୍ତି ଇଂରାଜୀ ମରାଠୀ ଲୋକମାନେ ମରାଠୀରେ ଏହିପରି ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାରର ଭାଷା ରହିଛି ସେହିପରି ଆମ ଓ ରାଜ୍ୟ ଓଡ଼ିଶାରେ ମଧ୍ୟ ଭାଷା ରହିଚି ଯାହା ହେଉଛି ଓଡ଼ିଆ ହେଲେ ଆମେ କେଉଁଠିକି ବୁଲିବା ପାଇଁ ଗଲେ କି ପାଠପଢ଼ିବା ପାଇଁ ଗଲେ କି ଚାକିରି କରିବା ପାଇଁ ଗଲେ ଆମେ ସେମାନଙ୍କ ସଂସ୍ପର୍ଶରେ ଆସିବା ଦ୍ଵାରା ସେମାନଙ୍କର ଭାଷା ସେମାନଙ୍କର ବ୍ୟବହାର କଥାବାର୍ତ୍ତା ଆମେ ବୁଝିପାରୁଛୁ ଆମେ କହିପାରୁଛୁ ହେଲେ ସେମାନେ ଆମ ଓଡ଼ିଆ ଭାଷାକୁ ବୁଝିପାରୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାହା ସେମାନେ କହିପାରୁନାହାନ୍ତି ସେଥିପାଇଁ ଆମର ଭାଷା ହେଉଛି ସେମାନଙ୍କ ଠାରୁ ବହୁତ ଉନ୍ନତ ଆଉ ଅଲଗା ମଧ୍ୟ ଆମେ ଯେପରି ସେମାନଙ୍କ କଥା ବୁଝିପାରୁଛୁ ସେମାନଙ୍କ ଭାଷା କହିପାରୁଛୁ ସେମାନେ ଆମର କୌଣସି ଭାଷା ଆଜି ପର୍ଯ୍ୟନ୍ତ କହିପାରୁନାହାନ୍ତି ସେଥିପାଇଁ ସଂସ୍କୃତ ଇଂରାଜୀ ପରି ମଧ୍ୟ ଆମର ଭାଷା ଓଡ଼ିଆ ସବୁଠାରୁ ଅଲଗା ଆଉ ଉନ୍ନତ ମଧ୍ୟ